ଇରେ ବାପ ମୁଁ ଆଠ ବଳେ ଆଗରୁ କହିଲେଣି ଟିକେ ଝିଅ ଘରକୁ ବୁଲିଯିବା ଦୋଳ ପାଇଁ ଆଉ ତିନି ଚାରି ଜାଗା ଯିବାକୁ ପଡ଼ିବ ଆଉ ତୁମେ କ'ଣ ଏତେବେଳେ ଯାଏ ଆସୁନା ମନେ ଅଛି ଟି

ହଁ ବା ଟିକେ ଆସ ସାତଟା ଭିତରେ ବା କହିଥିଲି ଆସିବା ପାଇଁ ଖରା ଏତେ ଜୋର ହେଉଛି ଆଉ କେମିତି ଯିବା ଶୀଘ୍ର ଯାଇ ପହଁଞ୍ଚିଲେ ଫେରେ ଗାଧୁଆବେଳକୁ ତାଙ୍କର ଯଦି ରୋଷେଇ ହଁ କାରଟା ନେଇକିରି ଆସିବ ଆଉ ପରିବାପତ୍ର କେତେ କଥା ମା' ଝିଅ ଆମେ ସାଙ୍ଗ ହେଇ ଯିବୁ ଆଉ ଜାଗା ହବନି ନହେଲେ ପରା କେଉଁଥରେ ଆଉ ତୁମେ ଟିକେ ଆସ ତିନି ଚାରି ଜାଗା ଯିବାକୁ ପଡ଼ିବ ପୁରା ପଞ୍ଚୁପଲି ଯିବାକୁ ପଡ଼ିବ ପରା ହଁ ଯେତେ ଶୀଘ୍ର ଆସିବ କାଇଁକିନା ଏତେ ଖରା ହେଉଛି ଆମେ ପହଞ୍ଚିଲେ ଆମକୁ ଦେଖିଲେ ସେମାନେ ରୋଷେଇ କରିବେ ନା ଉପାସ ପଡ଼ିକି ଆସିବା ହଁ ଶୀଘ୍ର ଟିକେ ଆସ ବା କୋପାଳ ଯିବା ବିରସିଂଙ୍ଗ ଯିବା ଫେର ପଞ୍ଚୁପଲି ଯିବା ଫେର ଶୀଘ୍ର ଫେରିବା ନା ନାଇଁ ପବନ ଫବନ କିଛି ନାହିଁ ଭାରି ଗରମ ହେଉଛି ଶୀଘ୍ର ଆସିବ ଯିବା ନା ଆଉ କେଉଁଠି ଅଛ ତୀର୍ତୋଲରେ ହଉ ଟିକେ ଶୀଘ୍ର ଆସ ଅଧଘଣ୍ଟା ଭିତରେ ଆସିଲେ ଭଲ ହୁଅନ୍ତା ହଉ